ହଁ ହଁ ହଁ ହଁ ହେଉ ହଁ ବାତିଲ ଅଛି ବାତିଲ ଅଛି ତ ତ ସେଥିପାଇଁ ଟିକେ ଲେଟ୍ରେ ହେବ କନଫର୍ମ କେଉଁଠି ରୁ କେଉଁଠି ଯିବେ ହଁ ହଁ ରିଜର୍ଭେସନ୍ କି ତତ୍କାଳ କରିବେ ଟିକେଟ୍ ତ ଗୋଟିଏ ପାଞ୍ଚ ଛଅଟା ଅଛି ଏ ଟ୍ରେନ୍ ଯାକ ବାତିଲ ହୋଇଯାଇଛି ନା ଟିକିଏ ହେଉ ଟିକିଏ ଲେଟ୍ ହେବ ସାର୍ ଦୁଇ ତିନ ଦିନ ଭିତରେ ତ ହେବ ନାହିଁ ଗୋଟିଏ ପନ୍ଦର କୋଡ଼ିଏ ଦିନ ଲାଗିବ ଯିବ ସାର୍ ବାତିଲ ହୋଇଯାଇଛି ଉପରୁ ଅର୍ଡ଼ର୍ ଆସିଲେ ତ ସେଇଟା ଅଲଗା ରାସ୍ତା ପଟେ ବି ସେମିତି କିଛି ଖବର ନାହିଁ ତ ହଁ ରାୟଗଡ଼ାରୁ ପଡ଼ିବ ଆପଣଙ୍କୁ ପଚିଶଶହ ଲେଖାଏଁ ରିଜର୍ଭେସନ୍ ହେଲେ ତତ୍କାଳ ହେଲେ ତ ଆଉ ଟିକେ ଜବର ପଇସା ହେବ

କ'ଣ କରିବା ନା ନାହିଁ ଏବେ ସାଙ୍ଗେ ସାଙ୍ଗେ କାଟି ଦେବା ନା ଆଉ କଣ୍ଟାକ୍ଟ ନମ୍ବର୍ ଆଉ ଏ ଷ୍ଟେସନ୍ରେ ଆଉ ହେବ କି ଏଇଟା ଦୋକାନ ନାହିଁ ନା ଏଇଟା ଦୋକାନ ହେଲେ ଆପଣଙ୍କର ଫୋନ୍ ନମ୍ବର୍ ନେଇକରି ମୁଁ କାଟିକି ଫୋନ୍ କରିଥାନ୍ତି ପୁଣି ଏଇଠି ବାର ବାର ଲୋକ ଆସୁଛନ୍ତି ନା ଆପଣ କରିଦେଲେ ଆପଣଙ୍କର ଭଲ ହୁଁ ହେଉ ହେଉ ହଁ କେତେ ଜଣ କଣ ଯିବେ ବୟସ୍କ କେତେ ଆଉ ଇଏ ଚାଇଲ୍ଡ ହଁ ଟିକେ ହଁ ହେଉ ଫର୍ମ୍ ନେ ହେଉ ହେଉ ଫର୍ମ ନିଅନ୍ତୁ ଫିଲ୍ଅପ୍ କରି ଦିଅନ୍ତୁ ହେଉ ଲେଖନ୍ତୁ ଫାଷ୍ଟ୍ ଲେଖନ୍ତୁ ଟ୍ରେନ୍ର ନାଁ ଟ୍ରେନ୍ର ନମ୍ବର୍ ଲେଖନ୍ତୁ କେଉଁଠିରୁ କେଉଁଠି ଯିବେ ସେଇଟା ଲେଖନ୍ତୁ

ତଳେ ସିଗନେଚର୍ କରନ୍ତୁ ଏଇଠି ଆଉ ପିଲାର ବୟସ ପକାନ୍ତୁ ଏଠି ଆଉ ବୟସ୍କ ଲୋକର ବୟସ କିଏ ଆପଣଙ୍କ ଘର ଏ ହେଣ୍ଡିକ୍ଯାପ୍ ଅଛନ୍ତି କି ହେଉ ହେଣ୍ଡିକ୍ଯାପ୍ ଥିଲେ ବି ସେଇଟା ପକାଇ ଦେଇ ଥାଆନ୍ତୁ ହୁଁ ହେଉ କାଟୁଛି ହୁଁ ହେଉ ହେଉ ରହିଲି ହେଲେ